ମୁଇଁ ଯେନ୍ ଶାଲ୍ଟେ କିଣିଛେଁ ସେ ଶାଲ୍ ଭଲ୍ ଲାଗୁଛେ ଉଢ଼ବାର୍ ଲାଗି ଆଉ ଗରମ୍ ବି ଲାଗୁଛେ ତା'ର୍ ସୁତା ବି ବହୁତ୍ ସୁନ୍ଦର୍ ପ୍ରକାର୍ ହେଇଛେ ଆଉ ଗରମ୍ ବି ଲାଗୁଛେ ଆର୍ କ୍ୱାଲିଟି ବି ଠିକ୍ ଅଛେ ଆଉ କଥାଟା ହେଲା କମ୍ ଦାମ୍ରେ ମିଲିଛେ